ଓଡ଼ିଶାର ସମ୍ବାଦ ଗଣମାଧ୍ୟମର ଭାଷା ଏହି ଅଞ୍ଚଳର ବେସ୍ ପ୍ରତିଫଳିତ କରେ ମୁଁ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ର ରାଉଲକେଲାରେ ରୁହେ ଏଇଠିକାର ଆମ ରଉଲକେଲାର କିଛି ବି ଦୁର୍ଘଟଣା କିଛି କଲେଜ୍ରେ ଫଙ୍କସନ୍ କିଛି ବି ପ୍ରୋଗ୍ରାମରେ ମାସ୍ ମିଡ଼ିଆ ରେ ସମ୍ବଲପୁରୀ ଓ ସୁନ୍ଦରଗଡ଼ି ଭାଷାରେ ସମସ୍ତ ଲୋକମାନେ ଭଲକି ବୁଝିଥାନ୍ତି ଏବଂ ସବୁ ଦୁର୍ଘଟଣା ଆଙ୍କି କିଛି ଫଙ୍କସନ୍ର ବିଷୟରେ ମାସ୍ ମିଡ଼ିଆରେ ଆମ ରାଇକିଆରେ କୁହାଯାଏ ଲୋକମାନେ ଭଲ ଭାବରେ ବୁଝିବେ ସେଇଥିପାଇଁ କେଉଁ ଜାଗାରେ ଗଛ ଲଗାଇଲେ କିଛି ବି ଯଦି ଭଲ ମନ୍ଦ କିଛି ବି ନ୍ୟୁଜ୍ ସବୁ ମାସ୍ ମିଡ଼ିଆରେ କହିଥାନ୍ତି ଲୋକମାନେ ସମସ୍ତେ ଭଲକି ବୁଝିବେ ଜାଣିବେ ଏହି ବିଷୟରେ ବୋଲି କୁହାଯାଏ ମାସ୍ ମିଡ଼ିଆ ଓଡ଼ିଶାର ସମ୍ବାଦ ଗଣମାଧ୍ୟମର ଭାଷା ପ୍ରତିଫଳିତ କରେ